କେବେ ଆସୁଛୁ ହଁ କାଲିକି ଆସିଲେ କାଲି ପରଦିନ ଆଡ଼କୁ ଆସିଲେ ଟିକେ ବୁଲାବୁଲି କରିବାକୁ ଯିବା ଭୋଜି କରିବା ଦେଓମାଳି ଦେଓମାଳି ଗଲେ ବହୁତ କାର୍ଯ୍ୟକ୍ରମ ଅଛି ଦେଓମାଳିରେ ତୁମ ଫ୍ୟାମିଲି ଆମ ଫ୍ୟାମିଲି ମିଶିକି ଯିବା

କାର୍ ବୁକ୍ କରିକି ଯିବା ହଁ ନାଇଁ ତୁମେ କରିବ ନାଇଁ ଭାଇ କେତେ କ'ଣ ଭଡ଼ା ଭଲ ମନ୍ଦ ଟିକେ କଥା ହେଇଯିବ ହଁ ଆଉ ଯେତିକି ହଉ କ'ଣ କରିବା ଆଉ ଯେତିକି ପଇସା ଖର୍ଚ୍ଚ ହେଇଗଲେ ଚଳିବ ଦୁଇଟା ଫ୍ୟାମିଲି ତ ଯିବା ଏନଜୟମେଣ୍ଟ୍ କରିକି ଆସିବା ଆଉ ଭୋଜିଭାତ କରିବା ସେଇଠି ଆଉ ଦୁଇଟା ଫ୍ୟାମିଲି ମିଶିକି ଭୋଜିଭାତ ଯାଇଛୁ ବୋଲି ବହୁତ ଦିନପରେ ମିଶିଲୁ ବୋଲି ଭୋଜିଭାତ କରିକି ଆସିବା ଆଉ ଭଲରେ ଆଉ ପ୍ରବନ୍ଧ ଗୋଟେ ଲେଖିବା ଆଉ ଉପରକୁ ଯାଇକିରି ସେ ଦେଓମାଳି ପାହାଡ଼ ଉପରେ ଯାଇକି ଲେଖାଲେଖି କରିକି ଭଲ ଭାବରେ ଏନଜୟମେଣ୍ଟ୍ କରିକିରି ଆଉ ଇଏ କରିକିରି ଆସିବା ଆଉ ହଁ ହଁ ହଁ ଦେଓମାଳି କାମ ସରିଲା ପରେ ଯଦି ଟାଇମ୍ ମିଳୁଛି ବୋଲି ସେ ପାଖ ତଟରେ କ'ଣ ବୁଲାବୁଲି କରିକି ଆସିବା ଆଉ ଟିକେ ଆଉ ହଁ ହଁ ସେ ପାଖ ତଳକୁ ଯାଇକି ଆସିବା ଆଉ

ସମୟ ହେଉଛି ଗଲି

ଖାଲି ଦେଓମାଳି ଯାଇକିରି ବୁଲିକି ପଳାଇଆସିବା ଦୁଇ ଫ୍ୟାମିଲି ଆଉ ସମୟ ତ ହେବନି ତ ଆମ ଇଏ ଦେଓମାଳି ଗଲେ ବହୁତ ସମୟ ଲାଗିବ ପା ପାହାଡ଼ ଉପରେ

ହଁ ଟାଇମ୍ ଲାଗିବ ଟିକେ ଆଉ

ଆଉ ପଅରଦିନକୁ ଆସୁଛୁ ପରା ଟ୍ରେନ୍ରେ ବାହାରିବୁ ନା ଗାଡ଼ି ଧରିକି ବାହାରିବୁ ହଁ ଟ୍ରେନ୍ରେ ଆସିବୁ ଟ୍ରେନ୍ରେ ଆସିଲେ ଫୋନ୍ କଲେ ମୁଁ ଷ୍ଟେସନ୍ରେ ଯଗିଥିବି ଆସିଲାପରେ ଆମ ଘରକୁ ଯିବା ଘରକୁ ଯାଇକିରି ଫ୍ୟାମିଲି ମିଶାମିଶି କରିବୁ ଆମ ଘର ସାଙ୍ଗରେ ମିଶାମିଶି କରିଲାବେଲୁ ଦୁଇଟା ଫ୍ୟାମିଲି ମିଶିକି ଏଇଠୁ ଗାଡ଼ି ବୁକ୍ କରିକି ବାହାରିବା ହଁ